ଦୌଡ଼ ହେଉଛି ଏକ ଭଲ ଅଭ୍ୟାସ ଏକ ବ୍ୟୟାମ ଭଳି ଯେ ସକାଳେ ଉଠି ଦୌଡ଼ କରିଥାନ୍ତି ସେମାନଙ୍କର ସ୍ୱାସ୍ଥ୍ୟ ଭଲ ରହିଥାଏ ସେମାନେ ଖୁବ୍ ଭଲ ସୁସ୍ଥ ରହିଥାନ୍ତି ତାଙ୍କ ଜୀବନରେ ସେ ତାଙ୍କର ଏନର୍ଜି ବଢ଼ିଥାଏ ତାଙ୍କର ଷ୍ଟାମିନା ବଢ଼ିଥାଏ ଆଉ ମସଲସ୍ ମାଂସପେଶୀ ଗୁଡ଼ାକ ସୁସ୍ଥ ରହିଥାଏ ଦୌଡ଼ିବା ବ୍ୟାୟାମ ଚେଷ୍ଟା କଲେ ବହୁତ୍ ସ୍ୱାସ୍ଥ୍ୟ ପକ୍ଷେ ଖୁବ୍ ଭଲ ଫିଟ୍ ରହିବାକୁ କିମ୍ବା ସବୁବେଳେ ଚଳଚଞ୍ଚଳ ରହିବା ପାଇଁ ଆକ୍ଟିଭ୍ ରହିବା ପାଇଁ ଦୌଡ଼ାର ବ୍ୟବହାର କରିବା ଦୌଡ଼ିବା ବହୁତ ଭଲ ସେଇଟା ସ୍ୱାସ୍ଥ୍ୟ ପକ୍ଷେ ଖୁବ ଭଲ ହୋଇଥାଏ ସମସ୍ତଙ୍କୁ ଦୌଡ଼ିବା ଦରକାର ସକାଳୁ ଉଠି କିଛିଟା ବ୍ୟାୟାମ କରିବା ଦରକାର ଏମିତିରେ ସୁସ୍ଥ ରହିବାରେ ଆମେ ଫିଟ୍ ରହିବାରେ ସାହାଯ୍ୟ କରିଥାଏ